ଆମ ଓଡ଼ିଶା କଳା ଓ ଐତିହ୍ୟ ଶିଳ୍ପରେ ଭରପୁର ଗୋଟେ ରାଜ୍ୟ ଆମ ରାଜ୍ୟର କଳା ଶିଳ୍ପ ଇତ୍ୟାଦି ବିଶ୍ୱ ପ୍ରସିଦ୍ଧ ଅଟେ ସେ କଳା ଗୁଡ଼ିକ ମଧ୍ୟରୁ କିଛି ଯେମିତି ପିତ୍ତଳ ଏବଂ କଂସା ଧାତୁ ସାମଗ୍ରୀ ଆମ ରାଜ୍ୟରେ ପିତ୍ତଳ ଏବଂ କଂସାରେ ବହୁତ ଗୁଡ଼ିଏ ଧାତୁ ତିଆରି କରାଯାଏ ସେଗୁଡ଼ିକ ବିଭିନ୍ନ ପ୍ରକାର ଡିଜାଇନରେ ବିଭିନ୍ନ ପ୍ରକାର ଆକାରରେ ଏବଂ କିଛି ଖୋଦେଇ ହେଇ କିମ୍ବା ଏମତି ସାଧା ହିସାବରେ ତିଆରି କରାଯାଏ ଦେଖିବାକୁ ବହୁତ ସୁନ୍ଦର ଲାଗେ ଏବଂ ଆମ ରାଜ୍ୟରେ ଥିବା ବିଭିନ୍ନ ଐତିହ୍ୟ ଶିଳ୍ପ ଗ୍ରାମ ମଧ୍ୟ ରହିଛି ଯେଉଁ ଗ୍ରାମ ଗୁଡ଼ିକକି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ସେ ଗୋଟିଏ ଶିଳ୍ପ ପାଇଁ ସେଇ ଅଞ୍ଚଳର ନାଁ ବିଶେଷ ଭାବରେ ରହିଥାଏ ଯେମିତି ଯେମିତି ଚାନ୍ଦୁଆ ଶିଳ୍ପ ପାଇଁ ପିପିଲି ପ୍ରସିଦ୍ଧ ସେମିତି ବହୁତ ଗୁଡ଼ିଏ ଶିଳ୍ପ ପାଇଁ ଆମ ରାଜ୍ୟର ବିଭିନ୍ନ ସ୍ଥାନ ପ୍ରସିଦ୍ଧ ଅଟେ ସେମିତି ଶିଳ୍ପ ଦୃଶ୍ୟ ବା ହସ୍ତଶିଳ୍ପରେ ମଧ୍ୟ ଆମ ରାଜ୍ୟ ନାଁ କରିଛି ହସ୍ତଶିଳ୍ପ ମାନେ ଆମ ରାଜ୍ୟରେ ଅନେକ ଗୁଡ଼ିଏ ବୁଣାକାର୍ ସେମାନଙ୍କ ହାତରେ ତିଆରି ଶାଢ଼ୀମାନେ ତିଆରି କରିଥାନ୍ତି ସେହି ଶାଢ଼ୀ ଗୁଡ଼ିକ ବହୁତ ସୁନ୍ଦର ହୋଇଥାଏ ଏବଂ ଖୁବ ମନୋଲୋଭ ହେଇଥାଏ ତା'ର ଆଦୃତି ମଧ୍ୟ ସବୁବେଳେ ରହିଥାଏ ସେମିତି ଆମ ରାଜ୍ୟରେ କାଠ କାରିଗର ବା ପଥର କାରିଗର ଏମିତି ବହୁତ ଗୁଡ଼ିଏ ସେମାନେ ଅତି ନିଖୁଣ ଭାବରେ ସେମାନଙ୍କ କଳା କୌଶଳକୁ ପ୍ରଦର୍ଶନ କରିଥାନ୍ତି